ଗୋରୁ ଗାଈମାନଙ୍କୁ ଚରିବା ପାଇଁ ସାଧାରଣତଃ ଆମର ଏ ବିଲ କିମ୍ବା ପଡ଼ିଆରେ ଚରାଉ ଥାଉ ଆଉ ସେଇ ଜଳ ଏଇ ଯେଉଁ ପାଗ ଖରାପ ହେଉଥିବାରୁ ଅଧିକାଂଶ ସମୟରେ ଆମର ପରିବେଶର ପରିବେଶର ଦୃଷ୍ଟିକୋଣରୁ ବିଚାରକୁ ନେଲେ ଆମେ ଦେଖିବାକୁପାଉ ଯେ ପଶୁମାନଙ୍କର ବିଭିନ୍ନ ପ୍ରକାର ରୋଗ ତିଆରି ହୋଇଥାଏ ଏବଂ ସେଇ ରୋଗ ପାଇଁ ଆମେ ଅନେକ ପ୍ରକାର ସେ ଡାକ୍ତରଙ୍କ ସହିତ ସମ୍ପର୍କ ରଖିଥାଉଁ ଏ ପଶୁମାନଙ୍କର ପ୍ରଭାବ ଦେଖିବାକୁ ଗଲେ କେତେବେଳେ ବସନ୍ତ ତ କେତେବେଳେ କୁର୍ମୀ ତ ଆଉ କେତେବେଳେ ଦେଖିବାକୁ ପାଉଥାଉଁ ହଜମ ପ୍ରକ୍ରିୟାରେ ତାଙ୍କର ସାହାଯ୍ୟ ହଉନଥାଏ ଏଇ ଭାବରେ ପଶୁମାନେ ରହି ଆସୁଛନ୍ତି ତେଣୁ ଡାକ୍ତରଙ୍କୁ ବିଭିନ୍ନ ପ୍ରକାର କଥା କହି ମଧ୍ୟ ଆମେ ଆଣି ଥାଉଁ ଏବଂ ସେଇ ଡାକ୍ତର ପରୀକ୍ଷା କରିକି ପଶୁମାନଙ୍କର ରୋଗ ବିଷୟରେ ଆମକୁ ଜଣାଇଥାନ୍ତି ଏବଂ ସେଇ ଔଷଧ ବ୍ୟବହାର କରି ପଶୁମାନଙ୍କୁ ଖାଇବାକୁ ଦେଇ ଦେଇଥାଉ ପଶୁମାନଙ୍କର ଏଇଠି ପିଇବା ପାଇଁ କୌଣସି ପାଣି ନଥାଏ ନିଜେ କୌଣସି ନଳକୂଅ କିମ୍ବା କୂଅରୁ ପାଣି ଟେକିକି ଦେଇକି ଗୋରୁକୁ କୁଣ୍ଡା ଫୁଣ୍ଡା ଦେଉଁ ଆଉ ପଶୁମାନଙ୍କର ଅଭାବ ଏହା ରହିଛି